ହ୍ୟାଲୋ ପ୍ରଶାନ୍ତ ହୋଟେଲ ତ ଇଏଟା ମୁଁ ଖାଇବା ପାଇଁ କାଲି ଅର୍ଡ଼ର କରିଥିଲି ଦେଇଥିଲି ହଜାର ଟଙ୍କା ଭାତ ଡାଲି ତରକାରୀ ଚିକେନ୍ ଭଜା ପାମ୍ପଡ଼ ମୋ ଖାଇବାଟା ମୋତେ ମିଳିପାରିଲା ନାହିଁ ତେଣୁ ମୁଁ ତାକୁ ବାତିଲ କରାଗଲା ସେ ବାତିଲ କରିବା ଭିତରେ ମୋ ପଇସାଟା ଆସିପାରିଲା ନାହିଁ ଯଦି ନଆସି ପାରିଲା ମୋ କେତେବେଳକୁ ଆସିବ କେମିତି ଆସିବ ଡେରି କାହିଁକି ହେଲା ତେଣୁ ଯଦି ମୋ ଆକାଉଣ୍ଟକୁ ଯଦି ପଠେଇ ଦିଅନ୍ତେ ପଇସାଟା ଭଲ ହୁଅନ୍ତା